ମୁଁ ନୃତ୍ୟକୁ ଅଧିକ ଶୈଳୀରେ ଉପଭୋଗ କରିଛି କାହିଁକି ନା ନୃତ୍ୟ ହେଉଛି ଏକ ଏମିତି ଗୋଟେ ଜିନିଷ କି ନୃତ୍ୟ ଯଦି ଆପଣ ଶିଖୁଛନ୍ତି ତାହେଲେ ସେ ଆଉ କିଛି କାମ କରିବାକୁ ମନ ଆଉ କିଛି କାମ କରିବାକୁ ଆମକୁ ଲାଗିବନି କାହିଁକି ନା ନୃତ୍ୟକୁ ହିଁ ଆମେ ସମସ୍ତେ ଭଲ ପାଇବା ଏବଂ ନୃତ୍ୟ ଆଡ଼କୁ ଆମକୁ ପୁରା ନେବ ନୃତ୍ୟ ନୃତ୍ୟ ହେଉଛି ଓଡ଼ିଶାର ଏକ ଓଡ଼ିଶୀ ଡ୍ୟାନ୍ସ ହେଉଛି ଓଡ଼ିଶାର ଏକ ସବୁଠୁ ଉଚ୍ଚତମ ଡ୍ୟାନ୍ସ କାହିଁକି ନା ନୃତ୍ୟକୁ ଯୋଉମାନେ ବି ଜାଣିଛନ୍ତି ଭଲ ଭାବରେ ଚିହ୍ନିଛନ୍ତି ତ ସେଇମାନେ ହିଁ ଜାଣିପାରିବେ ନୃତ୍ୟ ଏକ କ'ଣ ମୁଁ ସେଥିପାଇଁ ନୃତ୍ୟକୁ ଅଧିକ ଶୈଳୀର ଉପଭୋଗ କରିଛି ଏବଂ ନୃତ୍ୟ ବିନା ମୁଁ ଅଧୁରା ନୃତ୍ୟ କରିସାରିବା ପରେ ହିଁ ମୁଁ ମୋର ବାକି କାମ କରେ ନୃତ୍ୟ ବିନା ମୁଁ ଅଧୁରା ରୁହେ କାହିଁକି ନା ନୃତ୍ୟ ହେଉଛି ଏକ ମୋ ଜୀବନର ଏକ ଅଂଶ ଭଳିଆ ମୋ ଅଙ୍ଗ ଗୋଟେ କାଟିଦେଲେ ବି ଚଳିବ କିନ୍ତୁ ମୁଁ ନୃତ୍ୟ ଶିଖିବାଟା ହିଁ ବନ୍ଦ କରିବିନି ମୋତେ ଏତେ ଅଧିକ ମାତ୍ରାରେ ନୃତ୍ୟ ଭଲ ଲାଗେ କିି ମୁଁ ନୃତ୍ୟ ବିନା ଅଧୁରା ରୁହେ